ଆମର୍ ଘରେ ଟ୍ୟାପ୍ ଲାଗିଛେ ଲେକିନ୍ ପାନ୍ ଆଉଛି ଯେନ୍ଟା ମଇଲା ପାନ୍ ଆସୁଛି ଆଉ ଖରାପ୍ ପାନ୍ ଯେତ୍କି ଆସୁଛି ଆମେ ୟୁଜ୍ କରି ନା ପାର୍ବାର୍ ତାକେ ବ୍ୟବହାର୍ କରି ନା ପାର୍ବାର୍ ଘରେ ଯେନ୍ ଅଛେ ଇଆଡ଼ୁ ସିଆଡ଼ୁ ପାନି ଆନିକିରି ଯେନ୍ ବୋରିଙ୍ଗ୍ ନ ଚଲଉଛୁଁ ହେତ୍କି ନ ଯେନ୍ ଟ୍ୟାପ୍ରୁ ପାନ୍ ଆଉଛି ସେଟା କେ ୟୁଜ୍ ଖାଇ ନ ପାର୍ବାର୍ କି କେନ୍ସି କାମ୍ରେ ୟୁଜ୍ କରି ନ ପାର୍ବାର୍ ଆମେ ବ୍ୟବହାର୍ କରି ନା ପାର୍ବା ଯେତ୍କି ଇଆଡ଼ୁ ସିଆଡ଼ୁ ପାନ୍ ଆନିକରି ଚଲୁ ରନ୍ଧାବଢ଼ା କରୁଛୁ ବାହାରୁ ପାନି ଆନିକିରି ଭରିକିରି ଆଉ ସେଥିରେ ହିଁ ରନ୍ଧାବଢ଼ା କରୁଛୁଁ ଖାନା ପିନା ସେଥିରେ କରୁଛୁଁ ପିନା ପିଆ ପିଇ ବି ସେଥିରେ ପାନ୍ କରୁଛୁଁ ଇ ଟାଇପ୍ର ପାନ୍ ଯେନ୍ ଆଉଛେ ସରକାର୍ ଆଡୁ ଯେନ୍ ପାନ୍ ପାଇପ୍ ଲାଗିଛେ ସେଥିରେ କିଛି ୟୁଜ୍ କରି ନା ପାର୍ବା କି ଖାଇ ପିଇ ନା ପାର୍ବା କିଛି ନା ହେଇପାର୍ବା କେନ୍ସି କାମ୍ରେ ସେ ପାନ୍ଟା ଲାଗି ବି ନା ପାର୍ବା ଆମେ ଯା ଯାନ୍ ବାହାରେ ପାନ୍ ଆନୁଛେ ସେଥିର୍ ହିଁ ସବୁ ନିଜ ଘରେ ବାହାର୍ର କେନ୍ସି କାମ୍ ଯେତ୍କି ବି ଅଛି ସବୁ ଏତ୍କି ପାନ ଥିନି ଆଉଛି